କୃଷକମାନେ ପଶୁ ବର୍ଜ୍ୟବସ୍ତୁ ପୁର୍ନ ବ୍ୟବହାର କରନ୍ତି ଏବଂ ତାହା ଯେପରି ନଷ୍ଟ ନ ହୁଏ ସେମାନେ ବହୁତ ଉପାୟ ଅବଲମ୍ବନ କରିଥାନ୍ତି ସେମାନଙ୍କ ମଧ୍ୟରୁ ସେମାନଙ୍କ ଗୃହପାଳିତ ପଶୁ ଯେପରିକି ଗାଈ ତା'ର ବର୍ଜ୍ୟବସ୍ତୁ ଗୋବରକୁ ନେଇ ଏକ ସ୍ଥାନରେ ଜମାକରିଥାନ୍ତି ଯାହାକୁ କି ଜମିରେ ପକାଇବାଦ୍ଵାରା ଜମିର ମାଟି ଉର୍ବର ହୋଇଥାଏ ଏବଂ ଭଲ ଚାଷ ହୋଇଥାଏ ଯାହାଫଳରେ କି କୃଷକମାନେ ବହୁତ ଲାଭବନ ହୋଇଥାନ୍ତି ବହୁତ ତାଙ୍କୁ ପଇସା ମିଳିଥାଏ ତେଣୁ ଆମେ ପଶୁମାନଙ୍କର ବର୍ଜ୍ୟବସ୍ତୁକୁ ଏକ ସ୍ଥାନରେ ଜମାକରି ସେଥିରୁ କମ୍ପୋଷ୍ଟ୍ କରି ସାର ଉଁ ସାର ଭାବରେ ବ୍ୟବହାର କରିପାରିବା ଯାହାଫଳରେ କି ଆମେ ଲାଭବାନ ହୋଇପାରିବା